ଆମର୍ ଭାରତ୍ ର ସବୁଠାରୁ ଲୋକପ୍ରିୟ କ୍ରିକେଟ୍ ହେଲେ ଖେଲ୍ ହେଲା ହକି ହକି କ୍ରିକେଟ୍ ତା'ର୍ପରେ ଆମର୍ ଭଲିବଲ୍ ଟେନିସ୍ ଫୁଟ୍ବଲ୍ ଇ'ଟା ସବୁ ଆମର୍ କ୍ରୀଡ଼ାଗୁଡ଼ିକ ଇ'ଟା ସବୁଠୁ ଲୋକ ପ୍ରିୟ ଖେଳ ହେଲା କ୍ରିକେଟ୍ କ୍ରିକେଟ୍ ଯେନ୍ତା କି ଆମ ଭାରତ୍ ର ବହୁତ୍ ଲୋକ୍ ଦେଖ୍ସନ୍ ବହୁତ୍ ଲୋକ୍ ପ୍ରିୟ ଖେଲ୍ ହେଇଯାଇଛେ ଆମର୍ ଭାରତ୍ରେ ସେ'ଟା ଆମ ଭାରତ୍ରେ ସବୁଠୁ ଭଲ୍ କରି ଖେଲ୍ ଦେଖ୍ସନ୍ ବହୁତ୍ ଲୋକ୍ ଇ ଖେଲ୍କେ ପସନ୍ଦ୍ କରୁଛନ୍ ଆର୍ ଖେଲ୍ ଦେଖୁଛନ୍ କ୍ରିକେଟ୍ କେ ଏବେ ରିସେଣ୍ଟ୍ଲି ଆମର୍ ୱାର୍ଲଡ଼୍ କପ୍ ରେ ବି ଦେଖି ବହୁତ୍ ଲୋକ୍ ଦେଖିଥିଲେ ଇଣ୍ଡିଆକେ ଆଉ ଆମର୍ ଲୋକ୍ ପ୍ରିୟ ଖିଲାଡ଼ି ହେଲା କ୍ରିକେଟ୍ ର ଧୋନି ଥିଲା ଏବେ ଆସିଗଲା ଏବେ ରୋହିତ୍ ଶର୍ମା ବିରାଟ୍ କୋହଲି ଶ୍ରେୟସ୍ ଆୟର୍ ସଚିନ୍ ତେନ୍ଦୁଲକର୍ ଏନ୍ତା ବହୁତ୍ ଗୁଡ଼ିଏ ଅଛନ୍ ଏନ୍ତ ପିଲା କ୍ରିକେଟ୍ ଖେଳ୍ବାକେ ଆଉ ଫୁଟ୍ବଲ୍ ହେଲା ଆମର୍ ଇ'ଟା ଫୁଟ୍ବଲ୍ ବି ବହୁତ୍ ଲୋକ୍ ଦେଖୁଛନ୍ ଇଣ୍ଡିଆ ସେକେଣ୍ଡ୍ ଲୋକ୍ ପ୍ରିୟ ଖେଳ୍ ହେଇଯାଇଛେ ଫୁଟ୍ବଲ୍ ଫୁଟ୍ବଲ୍ ବି ବହୁତ୍ ଭଲ୍ ଖେଲ୍ ଗୁଟେ ବହୁତ୍ ଭଲ୍ ଲାଗ୍ସି ଖେଲ୍ ଦେଖ୍ବାର୍ ଲାଗି ଆମର୍ ସୁନୀଲ ଛେତ୍ରି ଆମର୍ ଯେନ୍ କି ଇଣ୍ଡିଆ ର କ୍ୟାପ୍ଟେନ୍ ଫୁଟ୍ବଲ୍ ର ସିଏ ବି ବହୁତ୍ ଭଲ୍ ଖେଲିଛନ୍ ବହୁତ୍ ଏବେ ୱାର୍ଲଡ଼୍ରେ ଏକ୍ ନମ୍ବର୍ ଅଛନ୍ ଯେନ୍ଟା କି ଗୋଲ୍ ମାର୍ବାରେ ସିଏ ବି ବହୁତ୍ ଭଲ୍ ଇ'ଟା କରୁଛନ୍ ଭଲିବଲ୍ ବି ବହୁତ୍ ଆମର୍ ଟେନିସ୍ ଯେନ୍ଟା କି ସାନିଆ ମିର୍ଜା ଖେଲୁଥିଲେ ଆଗେ ଦେଖୁଥିଲୁ ବହୁତ୍ ଭଲ୍ କରି ବି ଇ'ଟା କରୁଛନ୍ ସବୁ ଇ'ଟା ହେଲାପରେ ଆମର୍ ଯେନ୍ କ୍ରିକେଟ୍ ଏବେ ଯେନ୍ଟା କି ଚାଲିଛେ ଲୋକପ୍ରିୟ ଖେଲ୍ ଆମର୍ ଯେନ୍ଟା ବିରାଟ୍ କୋହଲି ଏବେ ଯେନ୍ତା ଖେଲୁଛନ୍ ବଲ୍ ଯେନ୍ ଖେଲୁଛନ୍ ଲୋକ୍ ବହୁତ୍ ଭଲ୍ ପାଉଛନ୍ ତାଙ୍କେ ଖେଲ୍ ଦେଖ୍ବାର୍ ଲାଗି ବର୍ତ୍ତମାନ୍ ଆଇ ପି ଏଲ୍ ହେବା ଆଇ ପି ଏଲ୍ ରେ ବି କ୍ରିକେଟ୍ ସେଟା ବି କ୍ରିକେଟ୍ ଖେଲ୍ବେ କ୍ରିକେଟ୍ ସେଟା ବି ବହୁତ୍ ଲୋକ୍ ଦେଖୁଛନ୍ ଆମର୍ ଇଣ୍ଡିଆରେ ସେ ଆମର୍ ଇଣ୍ଡିଆରେ ଏକା ହେବା ସେଟା ବହୁତ୍ ଲୋକ୍ ଦେଖ୍ବେ ସେଟା ବହୁତ୍ ଲୋକ୍ ଦେଖ୍ଲା ପରେ କା'ଣାଟା କି ଆମର୍ ଆଇ ପି ଏଲ୍ କେ ବି ବହୁତ୍ ପସନ୍ଦ୍ କର୍ସନ୍ ଲୋକ୍ ବହୁତ୍ ବାହାରର୍ ବାହାରର୍ ବାହାରର୍ ପ୍ଲେୟର୍ ଆସିକି ବି ଖେଲୁଛନ୍ ଆମର୍ ଆଇ ପି ଏଲ୍ ଆଇ ପି ଏଲ୍ ରେ ବହୁତ୍ ପଇସା ଇନ୍କମ୍ କରୁଛନ୍ ଖେଲୁଛନ୍ ସବୁ କଲାପରେ ବହୁତ୍ ଇ'ଟା ହେଇଯିସି ହେଲାପରେ ସବୁ ଏକ୍ କରିକି ଆମର୍ ଯେନ୍ଟା କି ନାଇ କେଁ ଗୁଟେ ଟିମ୍ ଅଛେ ଆମର୍ ଆଇ ପି ଏଲ୍ ରେ ହେଲା ଆଠ୍ଟା ଦଶ୍'ଟା ଟିମ୍ କରିଛନ୍ ଦଶ୍'ଟା ଟିମ୍ ଭିତ୍ରେ ଖେଲି ଇ'ଟା ହେବା ଆମର୍ ଇଣ୍ଡିଆର ପିଲାର୍ ସବୁ ଥିବେ ବାହାରୁ ଆସିକରି ସବୁ ସବୁ ଦେଶ୍ ରୁ ପ୍ଲେୟର୍ ଆସିକରି ଖେଲ୍ବେ ସେନେ